ଉଦ୍ୟୋଗୀମାନଙ୍କ ପାଇଁ ଭାରତରେ ଅନେକ ସୁବିଧା ଓ ସୁଯୋଗ ଅଛି କାରଣ ଭାରତ ଏକ କୃଷି ପ୍ରଧାନ ଦେଶ ଏଠାରେ ଖାଦ୍ୟଶସ୍ୟ ଆଉ ପନିପରିବା ଚାଷ କରାଯାଏ ଭାରତରୁ ଅନେକ ଖାଦ୍ୟ ଶସ୍ୟ ଅଲଗା ଦେଶମାନଙ୍କୁ ପଠାଯାଇଥାଏ ଓ ଅନେକ କ୍ଷେତ୍ରରେ ଚାଷରୁ ଉତ୍ପାଦିତ କିଛି ଖାଦ୍ୟଶସ୍ୟକୁ ନେକ ପ୍ରକାରର ଜିନିଷ ପ୍ରସ୍ତୁତ କରାଯାଏ ଯେମିତି ସୋରିଷ ତେଲ ରିଫାଇନ ତେଲ ବାଦାମ ତେଲ ନଡ଼ିଆ ତେଲ ଅଟା ବେସନ ଇତ୍ୟାଦି ଏହିସବୁ ଜିନିଷ ବ୍ୟବସାୟୀମାନେ ପ୍ରସ୍ତୁତ ପ୍ରସ୍ତୁତି କରି ଅନେକ ଲାଭବାନ ହୁଅନ୍ତି ଏହାସହ ଭାରତରେ ଅନେକ ଆଉ ଅନେକ ଖଣି ଖଦନ ରହିଛି ଏଠାରେ ପ୍ଳାଣ୍ଟ ପ୍ଳାଣ୍ଟ ବସାଇ ଅଧିକ ଟଙ୍କା ରୋଜଗାର କରିଥାନ୍ତି ଏହି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାର ବ୍ୟବସାୟୀମାନଙ୍କୁ ଅନେକ ସୁବିଧା ସୁଯୋଗ ଦିଅନ୍ତି ଯେମିତି ଜମି ଫାୟାର ଦେବା ମାଧ୍ୟମରେ ଅର୍ଥ ଯୋଗାଇ ଦେବା ଓ ଇଲେକ୍ଟ୍ରିକ୍ ଯୋଗାଇ ଦେବା ଇତ୍ୟାଦି